ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ଆମକୁ ବିଦ୍ୟୁତ ଯଦି ସଂଯୋଗ କରିପାରୁଛନ୍ତି ତାହେଲେ ଆମକୁ ଟ୍ରାନ୍ସଫର୍ମର୍ ବି ଦେବା ପାଇଁ ଆପଣ ଟ୍ରାନ୍ସଫର୍ମର୍ ବି ଆମକୁ ପ୍ରଦାନ କରନ୍ତୁ କାହିଁକିନା ଆମେ ଯଦି ଚାଷ କାମଟା କରିବୁ ଯଦି ଚାଷ କରିବୁ ଚାଷ ସେ ଧାନ ଚାଷରେ ଯଦି ଆମେ ପାଣି ଦେବୁ ତ ପାଣି ଦେବା ପାଇଁ ତ ଆମକୁ ପାଇପ୍ ଦେବାକୁ ପଡ଼ିବ ସେଥିପାଇଁ ତା ସଟ୍ ନ ହେଲେ ଆମେ ଲାଇନ୍ କୋଉଠୁ ଆଣିବୁ ଯଦି ଅଧିକ ଯଦି ଲୋଡ଼୍ ହେଇଯିବ ଅଧିକ ଯଦି ଲୋଡ଼୍ କରିପାରିବ ନି ତାହେଲେ ତ ଆମକୁ ବହୁତ ଅସୁବିଧା ହେବାକୁ ପଡ଼ିବ ତେଣୁ ସେଥିପାଇଁ ଆପଣ ଆମକୁ ବିଦ୍ୟୁତ୍ ଯେମିତି ସାହାଯ୍ୟ କରିଛନ୍ତି ସେମିତି ଟ୍ରାନ୍ସଫର୍ମର୍ ବି ଦିଅନ୍ତୁ ଏବଂ ଯେମିତି ବେଶୀ ବେଶୀ ଲୋଡ଼୍ କରିପାରିବ ସେମିତି ହିଁ କ'ଣ ବ୍ୟବସ୍ଥା କରନ୍ତୁ କାହିଁକିନା ବେଶୀ ଲୋଡ଼୍ ହେଲେ ଯଦି ଅତି କମ୍ରେ ଯଦି ଲୋଡ଼୍ ଯଦି କରିପାରିବା କରି ଯଦି ପାରିବନି ତାହେଲେ ଆମକୁ ବହୁତ ଅସୁବିଧା ହେବ ଯଦି ଲୋଡ଼୍ କରିପାରିବନି ଆମେ ଯଦି ଚାଷକୁ ଯଦି ପାଣି ନ ଦେଇପାରିବ ତାହେଲେ ଆମର ଚାଷ କାମ ବି ଭଲ ହେବନି କି ଆମେ ଚାଷ କରିକି ବି ଭୋକ ଉପାସରେ ରହିବୁ ସେଥିପାଇଁ ଆପଣଙ୍କୁ ଏତିକି ଅନୁରୋଧ ଯେ ଆପଣ ସାହାଯ୍ୟ କରୁଛନ୍ତି ତ ଭଲ ଭାବରେ ସାହାଯ୍ୟ କରନ୍ତୁ